ଏଵଂ ବିଭିନ୍ନ ପ୍ରକାର ମନ୍ଦିର ବି ଅଛି ଜୋରନ୍ଦା ମନ୍ଦିର ବି ଚଳିବ ତ ଆମର ଅଛି ମାଆ ତାରିଣୀ ମନ୍ଦିର ବି ଅଛି ଘଟଗାଁ ତାରିଣୀ ମନ୍ଦିର ସେ ପ୍ରାୟ କମ୍ ପର୍ଯ୍ୟଟକ ବି ଆସନ୍ତି ଦେଖିଛି ଆଉ ବାଟ ମହାବୀର ମନ୍ଦିର ବି ଜଗନ୍ନାଥ ପୁରୀ ଆଦି ବାଟ ମହାବୀର ମନ୍ଦିର ବି ଯାଆନ୍ତି ପ୍ରାୟ ପ୍ରାୟ ଯାଆନ୍ତିନି କେବଳ ଜଗନ୍ନାଥ ଦର୍ଶନ କରିକି ଆସନ୍ତି ହେରି ସେଇଟାବି ଦେଖିଛି ତ ବିଭିନ୍ନ ପ୍ରକାର ସ୍ଥାନ ଅଛି ଯେକି ଶୁଣନ୍ତି କିନ୍ତୁ ଯାଆନ୍ତିନି ଯାହାକି ପ୍ରକୃତରେ ଯିବାଟା କଥା ଏଵଂ ବହୁତ ଭାଗ୍ୟରେ ମିଳେ ସେହି ସ୍ଥାନ